ମଧୁସେଦନ ରାଓ ଜଣେ କବି ଜଣେ ଲେଖକ ସେ ଭକ୍ତକବି ନାମରେ ପରିଚିତ ତାଙ୍କ ସବୁଠାରୁ ଜଣାଶୁଣା କାଣ୍ଡ ହେଉଛି ଛବିଳ ମଧୁ ତାଙ୍କର ଜନ୍ନ ଜାନୁଆରୀ ଉଣେଇଶ ତାରିଖ ଅଠରଶହ ପଇଁତିରିଶ ମସିହାରେ ଜନ୍ମ ଜନ୍ମ କରିଥିଲେ ପୁରୀ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ ସେ ଆଧୁନିକ ଓଡ଼ିଆ କବିତା ପିତା ଭାବରେ ବିବେଚିତ ଜଣେ ବିଶିଷ୍ଟ ଓଡ଼ିଆ କବି ତଥା ପ୍ରବନ୍ଧକ ଥିଲେ ଉଣେଇଶ ବାର ମସିହା ଡିସେମ୍ବର ଆଠ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ତାଙ୍କର କବିତା ମୋତେ ବହୁତ ପସନ୍ଦ ହୋଇଛି